ମୋତେ ବିଭିନ୍ନ ପ୍ରକାରର ରୋଷେଇ କରିବା ପାଇଁ ପସନ୍ଦ ଲାଗେ ଆମ ଘରେ ସ୍ଵାସ୍ଥ୍ୟ ପାଇଁ ଭଲ ରୋଷେଇ କରିବାକୁ ପଡ଼ିଥାଏ ଭାତ କିମ୍ବା ଡାଲି ଡାଲି କରିବା ଡାଲି କଲେ ଭଲ ଡାଲି ଦରକାର ଭଲ ଡାଲି ନ ପକାଇଲେ ଦେହ ଖରାପ ହେବ କି ଚିକେନ ତରକାରୀ କରିବା ଦ୍ୱାରା ତେଲ ମସଲା କମାଇକି ପକାଇବା ଆବଶ୍ୟକ କାରଣ ରୋଗ ଅଧିକ ହେବ କି ପିଠା ପଣା ହେଉ କିମ୍ବା ଡାଲମା ହେଉ ପଚା ପନିପରିବା ପକାଇବା ନାହିଁ ଭଲ ପନିପରିବା ପକାଇବା କି ପିଠାପଣା ଯଦି ଆମେ କରିବା ତା'ହେଲେ ସାଙ୍ଗେ ସାଙ୍ଗେ ବାଟିକି ନଗଦ କରିକି ଖାଇବା ଦରକାର କାରଣ ଦେହ ପାଇଁ ଖରାପ ହୋଇଥାଏ